ଆମ ଗାଁରେ ଫେମସ୍ କରି ଆଜିକା ଡେଟ୍ ନେଇକି ଆଧୁନିକ ଡ୍ୟାନ୍ସକୁ ବହୁତ ପସନ୍ଦ କରନ୍ତି ଲୋକମାନେ ବହୁତ ରେକର୍ଡ଼ ଡ୍ୟାନ୍ସ କରିବାକୁ ପସନ୍ଦ କରନ୍ତି ପର ମନ୍ତଲି ପର୍ବପର୍ବାଣିରେ ରେକର୍ଡ଼ ଡ୍ୟାନ୍ସର ପ୍ରୋଗ୍ରାମ୍ ଆୟୋଜନ କରନ୍ତି ଲୋକମାନେ ବହୁତ ଖୁସି ମନାନ୍ତି ଡ୍ୟାନ୍ସ ଦ୍ୱାରା ଲୋକଙ୍କର ମାଇଣ୍ଡଟା ଫ୍ରି ରହେ ଉଇଥି ଗାଁରେ ପରିବେଶଟା ବି ଭଲ ଲାଗେ ଏସବୁ ଏକାଥରେ ଗ୍ୟାଦରିଂ ହେଇକି ଦେଖିବାଟା ମଜାକ୍ କରିବା ଡ୍ୟାନ୍ସ କରିବା ଖୁସି ଲାଗେ ଡ୍ୟାନ୍ସ କରିବାଟାକୁ ଲୋକଙ୍କର ବହୁତ ଆନନ୍ଦିତ କରନ୍ତି ଡ୍ୟାନ୍ସ ଦ୍ୱାରା